ହ୍ୟାଲୋ ହଁ ଆଜ୍ଞା ଏଇଟା ସାଉଥ୍ ଇଣ୍ଡିଆ ରେଷ୍ଟୁରାଣ୍ଟ୍ କେ ଲାଗିଲା କାଁ ଆଜ୍ଞା ମୁଇଁ ଦେହାରୁ ମନୋଜ କହୁଥିଲି ଆଜ୍ଞା ମୁଇଁ ଆଜି ଗୋଟେ ଆପଣଙ୍କନୁ ଖାଦ୍ୟ ଅର୍ଡ଼ର୍ କରିଥିଲି ଯେଉଁଥିରେ ଭାତ ଡ଼ାଲି ତରକାରୀ ଚିକେନ୍ ମସଲା ଆଉ ପନିର୍ ଥିଲା ଆଜ୍ଞା ଆଜ୍ଞା ଆଜ୍ଞା ଜେନ୍ ଖାଦ୍ୟଟା ଆପଣ ପଠାଲେ ଏଇଟା ଢଲି ହେଇଯାଇଛି ସବୁ ଆଜ୍ଞା ସବୁଯାକ ଯେନ୍ ପ୍ୟାକିଙ୍ଗ୍ କରିକି ପଠାଇ ଥିଲି ସବୁଯାକ ଫାଟି ଯାଇଛି ଆର୍ ସବୁଯାକ ଗୁଟେ ନେ ହେଇଯାଇଛି ବୋଲେ କେନ୍ତା କେ ଖାଇବୁଁ ବୁଝି ନାଇପାର୍ବା ଆର୍ ଆପଣ ଜେନ୍ ପ୍ୟାକିଙ୍ଗ୍ କରିଥିଲେ ସେ ପ୍ୟାକିଙ୍ଗ୍ର ଜରିମାନ୍ ବି ପତଳା ଥିଲା ଯାର ଫଳରେ ସବୁ ଫାଟି ଯାଇଛି ଆର୍ ସବୁଯାକ ଗୋଟେ ନେ ରୁକି ହେଇଯାଇଛି ବୋଲେ ଆଜ୍ଞା ହେଥିର୍ ଲାଗି ଖାଦ୍ୟ ଟା ମୁଇଁ ଫେରାଇ ଦବାକେ ଚାହୁଁଛି ଆଜ୍ଞା ଆପଣ କେ ପିଲା କେ କହିଦନ୍ ଯେ ଖାଦ୍ୟ ଟା ନେଇଯିବା ହଁ ଆଜ୍ଞା ହଁ ଆର୍ ଯେତେ ଜଲଦି ହେବା ପଇସା ଟା ବି ମୋତେ ରିଟର୍ଣ୍ଣ କରିଦେଲେ ଭଲ୍ ହେତା

ହଉ ଠିକ୍ ଅଛି ଆଜ୍ଞା ଆର୍ ଯେତେବେଲେ ବି ଆଗ କେ ପ୍ୟାକିଙ୍ଗ୍ କରିକି ପଠାବେ ଟିକେ ଭଲ୍ ସେ ପ୍ୟାକିଙ୍ଗ୍ କରିବେ ଆଜ୍ଞା ବହୁତ୍ ଦୁଖ୍ ଲାଗ୍ଲା ଏଇ ଗୋଟେ ଖାଇବାର୍ କଥା ଗୋଟେ ଭଲ୍ ଲାଗିଥିଲା ହଉ ଠିକ୍ ଅଛି ଆଜ୍ଞା ରଖୁଛି